ଆମ ବଗିଚାରେ ବହୁ ପ୍ରକାର ଫୁଲ ପନିପରିବା ତା' ସହିତ ନଡ଼ିଆ ହେଇଗଲା କଦଳୀ ହେଇ ଗଛ ହେଲା ଆମ୍ବ ଗଛ ହେଇଗଲା ବହୁ ପ୍ରକାର ଗଛ ଲଗାଯାଇଛି ଫୁଲରେ ଯେମିତି ମନ୍ଦାର ଟଗର ସେବତୀ ଗେଣ୍ଡୁ ଅନେକ ପ୍ରକାର ଫୁଲ ଯେମିତିକି ଲଗାହେଇଛି ସେସବୁର ଯତ୍ନ ନିଆଯାଇଥାଏ ଡେଲି ପ୍ରତିଦିନ ପାଣି ସହିତ ତାକୁ ଯାହା ଯାହା ଆବଶ୍ୟକ ସେସବୁ ପ୍ରକାର ଜିନିଷ ଦିଆଯାଇଥାଏ ତା' ବ୍ୟତୀତ ପନିପରିବା ଯେମିତି ଟମାଟୋ ହେଇଗଲା କଲରା ହେଇଗଲା କାକୁଡ଼ି ହେଇଗଲା ଭେଣ୍ଡି ହେଇଗଲା ତରଡ଼ା ହେଇଗଲା ଏସବୁ ଜିନିଷ ଲଗା ହେଇଛି ଆହୁରି ମଧ୍ୟ ଅନେକ ପନିପରିବା ଗଛ ଲଗାଯାଇଛି ଆଉ ବାକି ରହଲା ନଡ଼ିଆ ଆମ୍ବ କଦଳୀ ଏସବୁ ବଡ଼ ବଡ଼ ଗଛ ଲଗା ହେଇଛି ତାର ମଧ୍ୟ ଯତ୍ନ ନିଆଯାଇଥାଏ ଏସବୁ ଯତ୍ନ ନେବାରେ କୌଣସି ବାଧା ଲାଗେନି ଯେ ଭଲଲାଗେ ଯେ ହଁ ଆମେ ଏସବୁ ଗଛ ଲଗେଇ ବିଭିନ୍ନ ପ୍ରକାର ଗଛ ଲଗା ହେଇଛି ବୋଲି ଯେତେବେଳେ ଆମେ ବାହାରକୁ ଯାଇଥାଉ ବା ମୁଁ ଯେତେବେଳେ ବାହାରକୁ ପଳାଏ କିମ୍ବା ମୋର ଫର୍ମେର କୌଣସି ପଳେଇଥାଏ କୌଣସି କାମରେ ପଳାଇଥାଏ ସେତେବେଳେ ମୋ ମା' ଆସିକରି ତାଙ୍କେ ତାଙ୍କର କାମ ଆରମ୍ଭ କରିଦିଅନ୍ତି ମୋଠୁ ଭଲ ଭାବରେ ସେ ଯତ୍ନ ନିଅନ୍ତି ମୁଁ ଆହୁରି କୌଣସି ଅବହେଳା କାମ କରିଥିଲେ ସେ ତାର ପୂର୍ଣ୍ଣ ଭାବରେ କରି ନିଅନ୍ତି ସେସବୁ ପାଣି ପାଣି ଦେବାରେ ହଉ କିମ୍ବା ଗଛକୁ ଯତ୍ନ ନବାର ହଉ ଯେକୌଣସି କାମରେ ମଧ୍ୟ ସେ ତାଙ୍କର ନିଜର କାମ କରିଥାନ୍ତି ଭଲ ଯତ୍ନ ନିଅନ୍ତି